ଆମ ଭଦ୍ରକ ଜିଲ୍ଲାରେ ବହୁତ ଗୁଡ଼ାଏ ସ୍ଥାନୀୟ କଳାରୂପ ଅଛି ଯାହା କାରିଗରୀ ଅତ୍ୟନ୍ତ ଅନନ୍ୟ ଏବଂ ମହତ୍ୱପୂର୍ଣ୍ଣ ଏବଂ ଖୁବ ସୁନ୍ଦର ଅଟେ ଏହା କଳାରୂପ କିମ୍ବା କାରିଗରୀ ପିଢ଼ି ପରେ ପିଢ଼ି କିପରି ଅତିକ୍ରମ କରେ ତାହା କହିଲେ ଖୁବ ଭଲଲାଗେ ସେମାନେ ଜିଲ୍ଲାର ସଂସ୍କୃତି ଏବଂ ଇତିହାସକୁ ବଜାୟ ରଖିଛନ୍ତି ପ୍ରତିଫଳିତ କରୁଛନ୍ତି ତାଙ୍କ କଳା ମଧ୍ୟମରେ ତାଙ୍କ କାରିଗରୀ ଦେଖିଲେ ଖୁବ ଖୁସି ହୋଇଥାଏ ଯେପରିକି କସ କପା ଓ ତୁଷାରୁ ରେଶମର ହସ୍ତତନ୍ତ କପଡ଼ା ସେ କପଡ଼ାଟି ଖୁବ ରେଶମୀ ହୋଇଥାଏ ତାହା ସ୍ପର୍ଶ କଲେ ଖୁବ ଭଲ ଲାଗିଥାଏ ତାହା ଅତ୍ୟନ୍ତ ସୁନ୍ଦର ଅଟେ ଏବଂ ପିନ୍ଧିବାକୁ ମଧ୍ୟ ଖୁବ ଭଲ ଲାଗିଥାଏ ଟାଇ ଏବଂ ଡାଇ ପଦ୍ଧତି ମଧ୍ୟ ଅଛି ବୟନଶିଳ୍ପ ମଧ୍ୟ ଅଛି ଏହିସବୁ ମାଧ୍ୟମରେ ଖୁବ ଭଲ ଭଲ ବସ୍ତ୍ର ବୟନ କରି ହୁଏ